ହେଲୋ ଭାଇ ମନୀଷା ହୋଟେଲ୍ରୁ କହୁଥିଲେ କି ଇଏ ସେ ହୋଟେଲ୍ରେ କ'ଣ ରୁମ୍ ଥିବାର ବ୍ୟବସ୍ଥା କ'ଣ ଅଛି କି

ଓଃ ହ ମତେ ଦରକାର ଥିଲା ତ ସେଥିପାଇଁ ନା ଖାଇକି ରହିବି ହଁ ରହିବି ହଁ ସେଠି ରହିବା ପାଇଁ କ'ଣ କି ଆଧାର କାର୍ଡ୍ ଫାର୍ଡ୍ କି ଟା ଦରକାର ହଁ ସେତିକି ହଁ ସେଟା ଆଣିବି ମୁଁ ଏଇଠି ଓଡ଼ିଶାରୁ ବାହାରକୁ ଆସିଛି ନବରଙ୍ଗପୁର ଜିଲ୍ଲାରେ ସେଇଟା ରହିବାର ଖୋଜୁଥିଲି ତ ହଁ ଆଉ ରୁମ୍ର ଚେକ୍ ଆଉଟ୍ କେତେ କ'ଣ ବେଳେ ଯାଉଛ ରୁମ୍ର ଚେକ୍ ଆଉଟ୍ କ'ଣ କେମିତି ହଁ ହଁ ଆଉ କିଛି ଦରକାର ନାହିଁ ତ ବାସ୍ ଆଧାର କାର୍ଡ୍ ଆଉ ପାସ୍ ଫଟୋ ହଁ ଭାଇ କ'ଣ ବୋଲେ କହୁଥିଲି ନା ମୁଁ ତ ଦେଖିନି ମନୀଷା ହୋଟେଲ୍ କୋଉ ପାଖେ ଥିବ କି ଓଃ ହ ଲୋକେସନ୍ ମୋତେ ସେୟାର୍ କରିବ ହଁ ମୁଁ ତ ନବରଙ୍ଗପୁର୍ ଡିଷ୍ଟ୍ରିକ୍ଟ ପାଖା ପାଖି ଅଛି ବାସ୍ ମୁଁ ଚାହୁଁଛି ଯେ ମୋତେ ଗୋଟେ ରୁମ୍ ମିଳି ଯାଉ ହୋଟେଲ୍ରେ ଭଲରେ ରହିବାକୁ ସେଇଟା କହୁଥିଲି ଆପଣ ମନୀଷା ହୋଟେଲ୍ରୁ କହୁଥିଲେ ପରା ପାଣି ଫାଣି ସବୁ ବ୍ୟବସ୍ଥା ଭଲ ଅଛି ପରା ହଁ ୱଟେର୍ମାନେ ବି ଥିବେ ରୁମ୍ରେ ଅର୍ଡର କରିଲେ ଆଣିକି ଦେବେ

ହଁ କହିବା ତ ଆଉ ଆଉ ସବୁ ଭଲ ପରା ଖାଦୀ ଖାଦୀ ସବୁ ଭଲ ଦିଆ ହେଉଛି ହଁ ମାସକୁ ଦୁଇ ହଜାର ହଁ ବା ଆଉ କୋଉ

ହଁ ସେଇଠି ତ ଆଣିବି ଯେ ଆଉ କୋଉଠି ହୋଟେଲ୍ ଅଛି ନା ନାଇ

ନାଇ ହଁ ସେଇଟା ହିଁ ଦରକାର ମୋତେ ଯୋଉଠି ସୁବିଧା ମୁଁ ସେଇଠି ରହିବାକୁ ଟାହେଁ

ହୁଁ ମନୀଷା ହୋଟେଲ୍ ନା ଓଃ ହ ହଉ ଲୋକେସନ୍ ଦେବ ନା ହଉ ହଉ ଲୋକେସନ୍ ସେଣ୍ଡ କରି ଦିଅ ମୋତେ ହଉ ହଉ ମତେ ରିସିଭ୍ କରି ନେବ ଟିକେ ହଉ ହଁ